ଆମର ଘରେ ଆମର ବାପା ବି ରୋଷେଇ କରି ଜାଣନ୍ତି ବହୁତ ବଢ଼ିଆ ରୋଷେଇ କରନ୍ତି ଚିକେନ୍ ମଟନ୍ ମସରୁମ୍ ପନିର୍ ଅଧି ଅଧିକାଂଶ ଜିନିଷ୍ ଭଲଭାବରେ ବନେଇ ଜାଣିସାନ୍ତି ଆଉ ଟେଷ୍ଟ୍ ବି ଭଲ ଲାଗସି ତା ପରେ ମାର୍ଚିଆସା ସେ ବି ନିକେ ବହୁତ ପନିପରିବା ତରକାରୀ ବିଭିନ୍ନ ତର କୋବି ତରକାରୀ ମାନେ ବହୁତ ବଢ଼ିଆ ଜାଣନ୍ତି ଆଉ ମୋ ମାମୁଁ ସୁବ୍ରତ ପ୍ରଧାନ ସିଏ ମାନେ ଅଧିକାଂଶ ନିକେ ଚିକେନ୍ ଜିରା ଜିରା ରାଇସ୍ ତା ପରେ ଲେମନ୍ ରାଇସ୍ ବହୁତ ବଢ଼ିଆ ବନେଇ ଜାଣୁସନ୍ତି ଆଉ ସେମାନେ ସେମାନେ ସେମାନଙ୍କଟା ଯିଏ ଖାଇଚି ବୋଲେ ଚାଟି ଚାଟିକି ଖାଇବାକୁ ପଡ଼ିଚି ଆଉ ଏତେ ଭଲ ଲାଗସି ଯେ ମୋର ମା ବି ଆଜିଟ ଖେନଟା କରି ବନେଇ ନେଇ ଜାନୁ ମୋର ମାମୁଁ ଖୁବ ବଢିଆ କରି ବନାସନ୍ ମୋର ବାପା ବି ବହୁତ ବଢ଼ିଆ କରି ବନାସନ୍ ଆଉ ଜିରା ରାଇସ୍ ଗୋଟେ ଲୋକ ଥରେ ଯିଏ ଥରେ ଖାଇଦେଇଚି ବୋଲେ ସେ ନେକେ ସେ ନେକେ ଚାଟୁଥିବାନେ ହେନତା ସୁନ୍ଦର୍ କରି ବନେଇ ଦେଇ ଧେଇସନ୍